ଗୀତ ମୋର ଦୁର୍ବଳତା ମୁଁ ଗୀତ ଶୁଣିବାକୁ ବହୁତ ଭଲ ପାଏ ଏପରିକି ଗୀତ ଯଦି କେଉଁଠାରେ ମୁଁ ଶୁଣେ ମୋ କାମରେ ମୋ ମନ ଲାଗେ ନାହିଁ ମନଟି ଗୀତ ପାଖକୁ ହିଁ ଚାଲିଯାଏ ଗୀତ ଶୁଣିବା ଦ୍ୱାରା ମନରେ ଗୋଟେ ଅଦ୍ଭୁତ ଶାନ୍ତି ଆସେ ମନ ଯେତେ ଦୁଃଖ ଥାଉ ବା ଆପଣ କାର୍ଯ୍ୟ ବ୍ୟସ୍ତ ଯୋଗୁଁ ଆପଣଙ୍କୁ ଥକା ଲାଗୁଥାଉ ଗୀତ ଶୁଣିଦେଲେ ମନଟି ଖୁସି ହୋଇଯାଏ ମୁଁ ପିଲାବେଳୁ ହିଁ ଗୀତ ଶୁଣିବାକୁ ବହୁତ ପସନ୍ଦ କରେ ଖାସ୍ କରିକି ମୁଁ ଉଭୟ ଓଡ଼ିଆ ଓ ହିନ୍ଦୀ ଗୀତ ଶୁଣିବାକୁ ବହୁତ ପସନ୍ଦ କରେ ଓଡ଼ିଆରେ ନମିତା ଆଗ୍ରୱାଲଙ୍କର ଭଜନ ମୋର ବହୁତ ପସନ୍ଦ ଆଉ ହିନ୍ଦୀରେ ଲତା ମଙ୍ଗେଶକରଙ୍କର ପୁରୁଣା ହିନ୍ଦୀ ଗୀତ ମୋତେ ବହୁତ ପସନ୍ଦ ଲାଗେ ଏହି ଗୀତ ସବୁ ଆମେ ମୋବାଇଲ୍ରୁ ହଉ ଟେଲିଭିଜନ୍ରୁ ହଉ ଶୁଣିଥାଉ ଗୀତ ଶୁଣିବା ଦ୍ୱାରା ଆମର ସମୟ ଅତିବାହିତ ହୁଏ ହୁଏ ଆମକୁ ଗୋଟେ ଖୁସି ମଧ୍ୟ ଅନୁଭବ ହୁଏ ଗୋଟେ ଜୋସ୍ ଆସେ ଗୀତ ଶୁଣିବା ଦ୍ୱାରା ମନ ଯେତେ ଦୁଃଖ ହେଇଥାଉ ନା କାହିଁକି ଗୀତ ଟିକେ ଶୁଣିଦେଲେ ମନଟା ଖୁସି ହେଇଯାଏ